ଶିକ୍ଷିତ ହେଲେ ଲୋକମାନେ ବହୁତ ଆଗକୁ ଯାଇପାରିବେ ଯେପରିକି ତାଙ୍କର ଲକ୍ଷ୍ୟ ସ୍ଥଳରେ ସେମାନେ ପହଁଞ୍ଚି ପାରିବେ ଯଦି ଅଶିକ୍ଷିତ ହେବେ ଲୋକମାନେ ସେମାନେ ବହୁତ କମ୍ ରୋଜଗାର କରିବେ ଭଲ କାମ ମିଳିବନି ଯଦି ସେ ଶିକ୍ଷିତ ହେବେ ବିଭିନ୍ନ ଦେଶ ଦେଶାନ୍ତରକୁ ଯାଇକି କାମ କରିପାରିବେ କିନ୍ତୁ ଜଣେ ବ୍ୟକ୍ତି ଯଦି ଅଶିକ୍ଷିତ ହେଉଛନ୍ତି ସେ ସେହିପରି କାର୍ଯ୍ୟ କରିପାରିବେ ନାହିଁ ଶିକ୍ଷିତ ବ୍ୟକ୍ତିର ପିଲାମାନେ ବହୁତ ଆଗକୁ ଯାଆନ୍ତି ସେମାନେ ଅଧିକ ଜାଣିବେ ସେମାନେ ଭଲ ଶିକ୍ଷା ଦେଇପାରିବେ ଏମିତି ନୁହଁକି ଅଶିକ୍ଷିତ ଲୋକର ବ୍ୟକ୍ତି ବା ପିଲା ସ୍କୁଲ୍ ଭଲ ସ୍କୁଲ୍ ରେ ପଢ଼ିପାରିବେ ନାହିଁ କି ଭଲ ଶିକ୍ଷା ପାଇପାରିବେ ନାହିଁ ସେମିତି ନାହିଁ କିନ୍ତୁ ସେମାନେ ଘରେ ଯେଉଁଟା ସାଧାରଣଜ୍ଞାନ ଶିକ୍ଷା ଦେବେ ପିଲାମାନଙ୍କୁ ସେହି ଶିକ୍ଷାଟା ଦେଇପାରିବେ ନାହିଁ ତେଣୁ ଶିକ୍ଷିତ ହେବା ନିହାତି ଜରୁରୀ ଅଶିକ୍ଷିତ ଲୋକମାନଙ୍କୁ ପଛରେ ରହିବାକୁ ପଡ଼ିଥାଏ ତେଣୁ ଶିକ୍ଷିତ ହେବା ନିହାତି ଦରକାର